ଚବିଶି ତିନି ଦୁଇ ହଜାର ଅଠର ଚାରି ସାତ ଦୁଇ ହଜାର କୋଡ଼ିଏ ତିନି ଛଅ ଦୁଇ ହଜାର ଏକୋଇଶି ଦଶ ବାର ଦୁଇ ହଜାର ବାଇଶି ସତର ତିନି ଦୁଇ ହଜାର ଚବିଶି